ମୋ ସମୟ ପେପର୍ ପଢ଼ିବାକୁ ବହୁତ ମତେ ଭଲ ଲାଗେ ମୁଁ ସମୟ ପେପର୍ ପଢ଼େ ମତେ ସମୟରେ ଭଲ ଭଲ ମାଗାଜିନ୍ ଗୁଡ଼ାକ ଆସେ ଅଫର୍ ଗୁଡ଼ାକ ବି ଆସେ ଦେଶ ବିଦେଶର କଥାବି ଜାଣିପାରୁ ଭଲ ମନ୍ଦ ବାଣୀ ବି ଜାଣିପାରୁ କେଉଁ ଦେଶରେ କ'ଣ ହେଲା କେଉଁ ଦେଶର ଖବର କେତେ କ'ଣ ଦୁନିଆର ହାଲ୍ଚାଲ୍ ଆମେ ଭଲମନ୍ଦ ସବୁ ଖବରକାଗଜରୁ ହିଁ ପାଇଥାଉ ମୁଁ ପତ୍ରିକା ତ ପଢ଼େ ନା ଆମକୁ ତ ସମୟ ହୁଏ ନା ଆମେ ହାଉସ୍ୱାଇଫ୍ ମାନେ ବାରଟା ଗୋଟେ ବେଳେ ଆମେ ଗାଧୁଆବେଳ ଟାଇମ୍ରେ ଆମକୁ ସମୟ ମିଳେ ଆମେ ଟିକେ ପେପର୍ ପଢ଼ିବାକୁ ବହୁତ ଭଲ ପାଉ